ମୋର ପ୍ରିୟ ଓଡ଼ିଆ ହେଉଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତା ତାଙ୍କୁ ଦେଖିବାକୁ ଲୋକମାନେ ବହୁତ ଆସୁଛନ୍ତି ତାଙ୍କର ଭାଷଣ ଶୁଣିବାକୁ ଲୋକମାନେ ଆସୁଛନ୍ତି ଶୁଣୁଛନ୍ତି ତାଙ୍କେ ଭଲ ଆମ ଓଡ଼ିଶାକୁ ଭଲ ଡେଭଲପମେଣ୍ଟ ଦେଇପାରୁଛନ୍ତି ଏବଂ ସମସ୍ତଙ୍କୁ ସାହାଯ୍ୟ ସୁବିଧା ସହଯୋଗ କରିପାରୁଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭାଷଣ ଶୁଣିବାକୁ ଶହ ଶହ ଲୋକ ଆସିକି ମାନେ ବସି ପାାରୁଛନ୍ତି ବସୁଛନ୍ତି ଦେଖୁଛନ୍ତି ତାଙ୍କୁ ମିଶୁଛନ୍ତି କଥା ହେଉଛନ୍ତି ତାଙ୍କେ ଆମର ଓଡ଼ିଶାର ଗୋଟେ ମାନେ ଓଡ଼ିଶାର ଗୋଟେ ମୁଖ୍ୟମନ୍ତ୍ରୀ ତ ମୋତେ ତାଙ୍କୁ ବହୁତ ଭଲ ଲାଗେ ତାଙ୍କ ରୂଢ଼ି ମୋତେ ଭଲ ଲାଗିବ ଶୁଣିବାକୁ ତାଙ୍କ ଯେମିତି ଗରିବ ଲୋକ ଦୁଃଖୀକୁ ସାହାଯ୍ୟ କରୁଛନ୍ତି ତାଙ୍କର ଦ୍ୱାରା ଗରିବ ଲୋକର ଦୁଃଖ ଗରିବ ଲୋକର ଦୁଃଖ ବୁଝିପାରୁଛନ୍ତି ତାଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି ସ୍କୁଲ ଘର କେତେ କ'ଣ ଯୋଗାଯୋଗ କରୁଛନ୍ତି ତ ମୋତେ ତାଙ୍କ ଭଲ ଲାଗେ